ମୁଇଁ ସିଲେଇ କର୍ବାର୍ ଟା ନବମ ଦଶମ ନୁ ଷ୍ଟାର୍ଟ୍ କରିଛେଁ ଆରୁ ସେଟା କରୁକରୁ ମତେ ଟିକେ ଆଗ୍ରହ ମିଲ୍ଲା ଯେ ଲୋକ୍ମାନେ କେନ୍ତା କିନା କରୁଛନ୍ ସେନ୍କେ ଯାଇକରି ଦେଖିକରି କିଛି ନୂଆଁ ନୂଆଁ ଡ଼ିଜାଇନ୍ ମାନେ ବି କଲି ନ ଆଗ୍କେ କେନ୍ତା କିନା କରିପାର୍ମି କି କେତେ ପଇସା ପତର୍ ରୋଜଗାର୍ କରିପାର୍ମି ସେଟା ଦେଖୁଛେଁ ଆରୁ ଡ଼ିଜାଇନ୍ ମାନେ ଆରୁ ଟେଲର୍ ଶିଖ୍ବାର୍ ଟା ନିହାତି ଜରୁରୀ କିଛି ଗୁଟେ ତ କରିହେବା ଡ଼ିଜାଇନ୍ ଫିଜାଇନ୍ କି ନୂଆଁ ଡ଼୍ରେସ୍ ହେଉ କି ଯେନ୍ ଜିନିଷ୍ ହେଉ ସିଲାବାର୍ କା'ଯେ ସବ୍କେ ସୁବିଧା ମିଲ୍ବା ସିଲାଲେ ନିଜେ ବି ଜାନିଥିଲେ ସେଟା କରିପାର୍ବ ଆଗ୍କେ କେବେ କାମେ ଆସ୍ବା ଭଲ୍ ପଇସାପତର୍ ବି ମିଲେ ଆର୍ ଯଦି ଭଲ୍ସେ କରିପାରୁଛ ବେଲେ ଆଗ୍କେ ବି ଲୋକ୍କେ ଶିଖୁଛନ୍ ବେଲେ ବି ବହୁତ୍ ଭଲ୍ କଥା ପୁରା ସିଲେଇ ଭଲ୍ସେ ଶିଖ୍ବାର୍ କଥା